ବ୍ୟବସାୟ କହିଲେ ଆମେ ଦୁଇ ପ୍ରକାର ବ୍ୟବସାୟ ବୁଝି ଥାଉ ଯଥା ଗୋଟେ ହଉଛି ଛୋଟ ବ୍ୟବସାୟୀ ଏବଂ ଆଉ ଗୋଟେ ହଉଛି ବଡ଼ ବ୍ୟବସାୟୀ ବଡ଼ ବ୍ୟବସାୟୀ ଯେଉଁମାନେ କି ବଡ଼ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ବା ଆମର କାର୍ ଟ୍ରକ୍ ଏମାନେ ଯେଉଁମାନେ କରୁଛନ୍ତି ସେମାନେ ହଉଛନ୍ତି ବଡ଼ ବ୍ୟବସାୟୀ ଆଉ ଛୋଟ ବ୍ୟବସାୟୀ କହିଲେ ଆମକୁ ଅଗରବତୀ ତେଲ ସିଲେଇ ଫିନାଇଲ ଆଉ ଆମର ରାକ୍ଷିପାଖି ଯେଉଁମାନେ ତିଆରି କରନ୍ତି ସେମାନେ ହଉଛନ୍ତି ଛୋଟ ବ୍ୟବସାୟୀ ଛୋଟ ବ୍ୟବସାୟୀ ଭିତରେ ଏଗୁଡ଼ା ଯାଉଛି ଯେମିତି ଆମର ସ୍ଵୟଂ ସହାୟକ ଗୋଷ୍ଠୀମାନେ ମିଶିକି ଗୋଟେ ଛୋଟ ଅଗରବତୀ ବ୍ୟବସାୟ କରିପାରୁଛନ୍ତି କି ଆମର ତାଙ୍କ ଦ୍ୱାରା ତାଙ୍କର ଘରର ଗୁଜୁରାଣ ମଧ୍ୟ ମେଣ୍ଟଉଛନ୍ତି ଏବଂ ତା ସହିତ ଅଲଗା କିଛି ଯେମିତି ବାଡ଼ିତା ଆମର ସମସ୍ତେ ସଡ଼ିତା ଯେଉଁ ୟୁଜ କରୁଛନ୍ତି ଆମର ଦୀପାବଳିରେ କି କିଛି ପୂଜା ସମୟରେ ସେଗୁଡ଼ା ମଧ୍ୟ ସେମାନେ ସେଗୁଡ଼ା କାମ କରିକି ମଧ୍ୟ ଛୋଟ ବ୍ୟବସାୟୀ କରିପାରୁଛନ୍ତି ଯେମିତିକି ସିଲେଇ ସିଲେଇ ଦ୍ୱାରା ଗାଁରେ କାହାର କପଡ଼ା ଆଣିକି ମଧ୍ୟ ସିଲେଇ କରି ତାଙ୍କର ଗୁଜୁରାଣ ମେଣ୍ଟଉଛନ୍ତି ତାପରେ ଏଗୁଡ଼ାକୁ ମୁଖ୍ୟତଃ ଛୋଟ ବ୍ୟବସାୟୀ କୁହାଯାଏ ଆମ ଘରେ ମଧ୍ୟ ଆମେ ଆମେ ମଧ୍ୟ ଏକ କ୍ଷୁଦ୍ର ବ୍ୟବସାୟୀ ଯେପରିକି ଆମର ଏକ ସିଲେଇ ମେସିନ୍ ଅଛି ଆମେମାନେ ମଧ୍ୟ ସିଲେଇ କରିକି ଆମ ଗୁଜୁରାଣ ମେଣ୍ଟେଇ ଥାଉ